ମୋ ମତରେ ଯୋଗ ଆରମ୍ଭ କରିବାର ମୁଖ୍ୟ ବୟସ ସୀମା ନାହିଁ କମ୍ ବୟସରେ ଯୋଗ ଶିଖିବା ଆରମ୍ଭ କରିବା ଫାଇଦା ହେଉଛି ଯେ ପିଲାଦିନରୁ ଆମ ଦେହ ସୁସ୍ଥ ରହିବ ଏବଂ ଯୋଗର ଅଭ୍ୟାସ ମଧ୍ୟ ହୋଇଯିବ ବଡ଼ ହେଲେ ଯଦି ଆମେ ଯୋଗ କରିବୁ ସେତେବେଳକୁ ଆମେ ଡାଇବେଟିସ୍ ଆଦି ରୋଗର ଶିକାର ଶିକାର ହେଇ ସାରିଥାଉ ଯାହାଦ୍ୱାରା ସେଠାରୁ ମୁକ୍ତି ପାଇବା ଅତି ଅସମ୍ଭବ ହୋଇଥାଏ ଡ଼ାକ୍ତରୀ ଆଦି ଆଦି ମେଡ଼ିସିନ୍ ମଧ୍ୟ କାମ କରିନଥାଏ ଯାହାକି ଯାହାପାଇଁକି ଆମ୍ଭେମାନେ ମୃତ୍ୟୁର ଶିକାର ମଧ୍ୟ ହେଇଥାଉ ଯୋଗ କଲେ ମାନସିକ ସ୍ତର ଭଲ ରହିଥାଏ ଅନ୍ୟ କିଛି କାମ କରିବାରେ ଆଗ୍ରହ ପ୍ରଦାନ କରିଥାଏ ଏବଂ ମାନସିକ ଅବସ୍ଥା ମଧ୍ୟ ଭଲ ରହିଥାଏ ମନରେ ଶାନ୍ତ ଭାବନା ଜାଗ୍ରତ ହୋଇଥାଏ ଓ ଆମ ଦେହ ସବୁ ସମୟରେ ସୁସ୍ଥ ରହିଥାଏ ଯାହାଦ୍ୱାରା ଆମକୁ ଭଲ ଲାଗେ